ପ୍ରଥମେ ତ ମୁଁ କହିବି ଆମ ଓଡ଼ିଶାର ଇତିହାସ ଏବଂ ସଂସ୍କୃତି ବିଷୟରେ ଆମର ଓଡ଼ିଶାରେ ଯାହା ସବୁ ହେଉଛି ପର୍ବପର୍ବାଣି ରଜକତା କୁହନ୍ତୁ କି କଳା ସାହିତ୍ୟର କଥା କୁହନ୍ତୁ ଓଡ଼ିଶା ଗୋଟେ ଏମିତିକା ଆଧୁନିକ ରାଷ୍ଟ୍ର ଯାହାଟି ଆମେ ଓଡ଼ିଆ ଭାରି ବଢ଼ିଆ ଆମ ଓଡ଼ିଶାରେ ବାର ମାସ ତେର ପର୍ବ ତ ପୁଣି କେତେବେଳେ ରଜ ତ କେତେବେଳେ ଦୂର୍ଗା ପୂଜା କେତେବେଳେ ନୂଆଖାଇ କହିବାକୁ ଗଲେ ମୁଁ ରଜପର୍ବ ବିଷୟରେ କହିବି ଯେଉଁ ରଜ ପର୍ବରେ ପର୍ବରେ ଆମର ଝିଅମାନେ ସଜବାଜ ହେଇକି ଧରି ଖେଳନ୍ତି ପାନ ଖାଆନ୍ତି ବହୁତ ସୁନ୍ଦର କରନ୍ତି ପର୍ଯ୍ୟଟକମାନେ ଆସିଲେ ଆମ ଓଡ଼ିଶାରୁ ବହୁତ କିଛି ଶିଖିକି ଯିବେ ଆମର ବେଶ ପୋଷାକ ଆମର ଖାନା ପିନା ଆମର ରହିବା ପିଇବା ଖାଇବା ବୁଲିବା ବହୁତ କିଛି ଆଉ ଦେଖାଯିବ ଦୁର୍ଗା ପୂଜା ମା' ଦଶଭୁଜା ହେଉଛନ୍ତି ମା' ଦୁର୍ଗା ତାଙ୍କ ପୂଜାରେ ଆମର ସପ୍ତମୀ ଅଷ୍ଟମୀ ନବମୀ ଦଶମୀ ଯେଉଁ ବେଶରେ ତାଙ୍କେ ଧାରଣ କରିବେ ସେଇ ବିଷୟରେ ପ୍ରଭୁଙ୍କୁ ଦେଖିକି କିଛି ଶିଖିକି ଯିବେ ଆମର ପୂଜା ପାଠ ଆମର ବେଶଭୂଷା ଆମର ଉତ୍ସାହ ଦେଖି ପର୍ଯ୍ୟଟକମାନେ ବାହା ବାହାର ଦେଶରୁ ଆସିକି ଶିଖିକି ଯିବେ ଆମର ସଂସ୍କୃତି ଆମର ନାଚ ଆମର ଗୀତ ଆଉ ଗୋଟେ ନିଆରା ଆମ ଓଡ଼ିଶା ଗୋଟେ ଏମିତିକା ରାଜ୍ୟ ଜଗନ୍ନାଥ ସଂସ୍କୃତିର ରାଜ୍ୟ ଯେଉଁଠି ଭାରତର ଚାରିଧାମ ଭିତରୁ ମୋ ପ୍ରଭୁ ଜଗନ୍ନାଥ ପୁରୀଧାମ ଗୋଟେ ଅଂଶଗ୍ରହଣ କରିଛି ଏବଂ ସେଇଟା ପୁଣି ପୂର୍ବ ଦିଗରେ ତେଣୁକରି ମୁଁ ଓଡ଼ିଶାକୁ ଭଲପାଏ ଆଉ ଓଡ଼ିଶାର ସଂସ୍କୃତି ଓଡ଼ିଶାର ଇତିହାସ ଓଡ଼ିଶାର ପର୍ବ ଓ ଆଧୁନିକ କଳାକୁ ଭଲପାଏ